ମୁଁ ଯେଉଁ କୁଲର୍ ଆଣିଥିଲି ସେ ଠିକ୍ ଦୁଇ ତିନି ମାସ ଠିକ୍ସେ ଭଲ ସେ ଚାଲୁଥିଲା ତା'ପରେ ତାର ପାଣି ମୋଟର୍ ବି ଠିକ୍ସେ ଚାଲିଲା ନାହିଁ ପାଣି ବି ଉପରକୁ ଉଠିଲା ନାହିଁ ତାର ଜାଲି ବି ସବୁ ଖରାପ ହେଇଗଲା ଫେର୍ ମୁଁ ଦୋକାନରେ ତାକୁ ରିପେୟାର୍ କରି ଆଣିଲା ପରେ ଫେର୍ ଦୁଇ ତିନି ମାସ ଠିକ୍ ଚାଲୁଥିଲା ଫେର୍ ସେସବୁ ଖରାପ ହେଇଗଲା ଏବେ ପୁରା ଖରାପ ହେଇଯାଇଛି ଆଉ ତାର ମରାମତି କିଛି ହେଇନାହିଁ